ମୁଁ ଗୋଟେ ଶାଢ଼ୀଟେ କିଣିଥିଲି ସେ ଶାଢ଼ୀଟା ମୋତେ ବହୁତ ଖରାପରେ ପଇଲା ସମସ୍ତେ କହିଲେ ସେ ଶାଢ଼ୀଟା ବି ବହୁତ ଖରାପ ପଇଲା ସେ ଶାଢ଼ୀର ବି ରଙ୍ଗ ପଳାଇଲା ସେ ଶାଢ଼ୀଟା ବି ଧୋଇଲେ ବି ମୋର ଚିରିଚୁରା ଗଲା ସେ ଶାଢ଼ୀଟା ଏତେ ଖରାପ ହେଲା ଶାଢ଼ୀଟା କହିହବନି ସମସ୍ତେ କହିଲେ ଏତେ ଦାମ୍ ଶାଢ଼ୀ କିଣିକି ସେ ଶାଢ଼ୀର ତ ଇଜ୍ଜତ ନାହିଁ ସେ ଶାଢ଼ୀର ପୁରା ଧୋଇହେଇକି ରଙ୍ଗ ବି କଲର ଚାଲିଗଲା